କୃଷକର ଆତ୍ମହତ୍ୟାକୁ ଏଡ଼େଇବା ପାଇଁ ଏକ ସ୍ୱତନ୍ତ୍ର ହେଲ୍ପ୍ ଲାଇନ୍ ନମ୍ବର୍ ବା ଦେୟମୁକ୍ତ ନମ୍ବର୍ ରହିଛି ଯେଉଁଥିରେ ସେମାନେ ଯୋଗାଯୋଗ କରି ନିଜର ସମସ୍ୟା ବିଷୟରେ ପରାମର୍ଶ କରିପାରିବେ ଆମ ଅଞ୍ଚଳରେ ଏ କୌଣସି କାଉନ୍ସିଲିଂ ସେଣ୍ଟର୍ ରହିନାହିଁ ଏହା ଏହା ନଥିବା ଦ୍ଵାରା ଲୋକମାନଙ୍କୁ ପ୍ରୋତ୍ସାହନ କିଛି ବି ମିଳିପାରୁ ନାହିଁ ଯାହା ଦ୍ୱାରାକି କ୍ଷତି ସହୁଥିବା କୃଷକଟି ଉପାୟଶୂନ୍ୟ ହୋଇ ଶେଷରେ ନିଜ ଜୀବନଟି ହାରିଥାଏ ତାଙ୍କ ଜୀବନ ଏହା ଯାହା ଦ୍ଵାରା ମୁଲ୍ୟବାନ ଜିନିଷ ଗୋଟାଏ କୃଷକର ମୃତ୍ୟୁ ପରେ ତା ପରିବାରକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯଦି ସେ ଘରର ଜଣେ ଆୟକର ଲୋକ ଓ ହୋଇଥିବ ସେ ଜୀବନ ଯିବାପରେ ସେ ଆହୁରି ତାଙ୍କ ପରିବାରଟି ଚଳିବା ପାଇଁ ବହୁତ କଷ୍ଟକର ହୁଏ ତେଣୁ ଓଡ଼ିଆରେ କୁହନ୍ତି ବା ଗାଉଁଲି ଆମ ଓଡ଼ିଶାରେ ଗାଉଁଲି ଭାଷାରେ କୁହନ୍ତି ବୋଝ ଉପରେ ନଳିତା ବିଡ଼ା ତେଣୁ ଏସବୁକୁ ସରକାର ନିଜ ଉପରକୁ ଆଣି ଅତି କଷ୍ଟରେ ଥିବା କୃଷକ ପରିବାରକୁ ସାହାଯ୍ୟ କଲେ କିଛି ବି ଭଲ ହୁଅନ୍ତା